ଆମର ଗ୍ରାମାଞ୍ଚଳ ମାନ୍କେ କୃଷକମାନେ ବହୁତଟେ ସମସ୍ୟାର ସମ୍ମୁଖୀନ ହେଉଛନ୍ ଯେତିକି ଆମର ପାଣିପାଗ ପରିବର୍ତ୍ତନ ହେଉଛେ ପାଣିପାଗ ଠିକ୍ ନାଇଁ ରହିବା ବର୍ଷାରେ ଋତୁରେ ବର୍ଷା ନାଇଁ ହେବା ଆର ପାଣି ପାଇ ନାଇଁ ପାର୍ବା ଚାଷ ଯେନ୍ତିର ଲାଗି ଚାଷ ଭଲ୍ ନାଇଁ ହେଇପାର୍ବା ଆଉ ବର୍ଷା ଦିନେ ଚାଷ କ୍ଷତି ବି ହେଇଯାଉଛେ ବନ୍ୟା ବାତ୍ୟା ହେଇକିରି ତାର୍ ସାଙ୍ଗେ ମୁଣ୍ଡିର ବି ସୁବିଧା କିଛି ନାଇଁନ ଏନ୍ତିର ଲାଗି ଲୋକମାନେ ସୁବିଧା ଦରକାର ମଣ୍ଡି ସୁବିଧା ଦରକାର ଲୋଡ଼ ସେଡ଼ିଙ୍ଗ ନାହିଁନ ଆର୍ଥିକ ସହାୟତା ବି ନାଇଁ ପାଇପାରବା ବୈଷୟିକ ଉନ୍ନତି ହେଇଛେ ବାକିରେ ସେସବୁ ବ୍ୟବହାର କର୍ବାର୍ ଲାଗି ଅଧିକ ଟଙ୍କା ଆବଶ୍ୟକତା ରହିଛି ଯେନ୍ତିର୍ଲାଗି କିି ସେମାନେ ସେ ବୈଷୟିକ ସାମଗ୍ରୀର ଠିକ୍ସେ ପ୍ରୟୋଗ ହେଇ ନାଇଁ ପାର୍ବା ତାପରେ ଉଚିତ ପ୍ରଶିକ୍ଷଣ ବ୍ୟବସ୍ଥା ବି ନାଇଁନ ସେଥିଲାଗି ଆମର ଗ୍ରାମାଞ୍ଚଳରେ କୃଷକମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ ଏ ଯଦି ଆମର ଅଞ୍ଚଳରେ ଗୋଟେ ଭଲ୍ ମଣ୍ଡିର ସୁବିଧା ଥାଏ ତା' ପାଣିପାଗ ଠିକ ରହେତା ତ ଆମର କୃଷକମାନେ ଉନ୍ନତି କରିପାରତେ ବିକାଶ ହେଇପାରତା ତାର ସାଙ୍ଗେ ସାଙ୍ଗେ ବୈଷୟିକ ସହାୟତା ଯଦି ଭଲ୍ ଭାବରେ ଟିକେ ମିଲିପାରିତା ତ ଆହୁରି କୃଷକମାନେ ଉପକୃତ ହେଇପାରତେ